ଓଡ଼ିଆ ଭାଷା ଆମର ନିତ୍ୟାନ୍ତ ଆବଶ୍ୟକ ଓଡ଼ିଆ ଭାଷା ଆମର ସର୍ବବୃହତ ଭାଷା ଆମର ଭାରତ ବର୍ଷରେ ସବୁଠୁ ଅନ୍ୟ ଅଧିକ ଜନସଂଖ୍ୟା ଆମର ଓଡ଼ିଆ କିନ୍ତୁ ତଥାପି ଆମର ଓଡ଼ିଆ ଭାଷାରେ ପ୍ରାଧାନ୍ୟ ଦିଆଯାଉ ନାହିଁ ଆମର ଓଡ଼ିଆ ଲୋକ ମଧ୍ୟ ଇଂଲିଶ ଭାଷାକୁ ବହୁତ ପ୍ରାଧାନ୍ୟ ଦେଉଛନ୍ତି ବିଭିନ୍ନ ପ୍ରକାର ଭାଷାକୁ ପ୍ରାଧାନ୍ୟ ଦେଉଛନ୍ତି କିନ୍ତୁ ଓଡ଼ିଆକୁ କେହି ପସନ୍ଦ କରୁନାହାନ୍ତି କିନ୍ତୁ ମୋ ମତରେ ଆମର ମାତୃଭାଷା ଓଡ଼ିଆ ତେଣୁ ଓଡ଼ିଆ ସବୁବେଳେ ବଞ୍ଚି ରହିବା ଆବଶ୍ୟକ ଆମର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର କାବ୍ୟ କବିତାମାନ ସବୁ ଅଛି ବିଭିନ୍ନ ପ୍ରକାର ବହି ଲେଖିଛନ୍ତି ଆମର ସାଧୁସନ୍ତମାନେ ସେଗୁଡ଼ିକୁ ଆମକୁ ପଢ଼ିବା ଆବଶ୍ୟକ ସେଗୁଡ଼ିକ ପଢ଼ିବା ଦ୍ୱାରା ଆମର ବ୍ରେନ୍ ଡେଭଲପ୍ ହୋଇଥାଏ ଆମର ବିଭିନ୍ନ ପ୍ରକାର କାମରେ ଲାଗିଥାଏ ସୁବିଧା ଅସୁବିଧା ସମୟରେ ସେଗୁଡ଼ିକ ଆମର କାମରେ ଆସିଥାଏ